ମୁଁ ଜଗନ୍ନାଥ କ୍ରିଏସନ୍ରୁ ଏକ ଶାଢ଼ୀ କିଣିଲି ଯାହାକି କାରୁକାର୍ଯ୍ୟ ଅତି ସୁନ୍ଦର ହୋଇଥିଲା ଏବଂ ସେ ଶାଢ଼ୀଟି ମଧ୍ୟ ଭଲ ପଡ଼ିଥିଲା ଏବଂ ସେ ଶାଢ଼ୀର ମୂଲ୍ୟ ବି ବହୁତ ଠିକଠାକ୍ ଥିଲା ଏବଂ ସେ ଶାଢ଼ୀରେ କାର୍ଯ୍ୟକାରିତା ଷ୍ଟୋନ୍ ଏବଂ ପଶମ ସୂତାରେ ତିଆରି ହୋଇଥିଲା ଏବଂ ଶାଢ଼ୀଟି ଭଲ ବି ଦିଶୁଥିଲା ଏବଂ ଶାଢ଼ୀର କଲର୍ କ୍ଵାଲିଟି ବି ବହୁତ ପ୍ରକାରର ସୁନ୍ଦରତାରେ ଭରପୁର ଥିଲା ଏବଂ ସେ ଶାଢ଼ୀ ଟି ଯିଏ ବି କିଣିବ ସଠିକ୍ ମୂଲ୍ୟ ଦେଇ ସଠିକ୍ ଭାବରେ ବି ସୁନ୍ଦରତା ବଢ଼ାଇ ପାରିବ ସେ ଶାଢ଼ୀର ମୂଲ୍ୟ ବି ବହୁତ ଠିକଠାକ୍ ଥିଲା ଏବଂ ଶାଢ଼ୀର କପଡ଼ା ଏବଂ ଶାଢ଼ୀର କ୍ଵାଲିଟି ଏକ ନମ୍ବର୍ ମଧ୍ୟ ଥିଲା ଏବଂ ସେ ଶାଢ଼ୀଟି ସୁନ୍ଦର ମଧ୍ୟ ହୋଇଥିଲା ଏବଂ ସେ ଶାଢ଼ୀର ମୋଡ଼ି ହେବାର କୌଣସି ବି ଚାନ୍ସ୍ ନଥିଲା ଏବଂ ଶାଢ଼ୀର ଧଡ଼ିଟି ଏତେ ସୁନ୍ଦର ଭାବେ ହସ୍ତଶିଳ୍ପୀରେ ନିପୁଣ ହୋଇଥିଲା ଯେ ତାର କାର୍ଯ୍ୟ କରିଥିବା କାର୍ଯ୍ୟକାରିତାମାନଙ୍କୁ ଧନ୍ୟବାଦ ଦେବାକୁ ଇଚ୍ଛା ହେଉଛି ଏବଂ ଶାଢ଼ୀଟି ଯିଏ ବି ପ୍ରଥମଥର ପାଇଁ ଦେଖିବ ଏକାଥରକେ ଶାଢ଼ୀ ବି ପସନ୍ଦ କରିନେବ ଏବଂ ସେ ଶାଢ଼ୀଟି ବି ଆମେ ବି ପସନ୍ଦ କରିଛଉ ଶାଢ଼ୀର ରୂପ ବି ଭଲଥିଲା ଏବଂ ସେ ଶାଢ଼ୀଟି ବି ଭଲ ଦିଶୁଥିଲା ଏବଂ ଶାଢୀର କପଡ଼ା ମଧ୍ୟ ଆହୁରି ସୁନ୍ଦର ଥିଲା ଶାଢ଼ୀଟି ବହୁତ ସୁନ୍ଦର ଭାବରେ ଗଢ଼ା ବି ହୋଇଥିଲା ଆଉ ଶାଢ଼ୀଟି ଭଲ ବି ଦିଶୁଥିଲା ଏବଂ ଶାଢ଼ୀର ଶାଢ଼ୀର ତିଆରି ମଧ୍ୟ ତାଠାରୁ ଆହୁରି ସୁନ୍ଦର ଥିଲା ଏହିଭଳି ଭାବେ ଶାଢ଼ୀର କାରୁକାର୍ଯ୍ୟ ହୋଇଥିଲା ଏବଂ ଶାଢ଼ୀଟି ପଶମ ସୂତାରେ ତିଆରି ମଧ୍ୟ ହୋଇଥିଲା